ଆମ ରାଉର୍କେଲାରେ ଥିବା ମୁଁ ପ୍ଲୁଟନ୍ ମଲ୍କୁ ଯାଇଥିଲି ସେଠାରେ ମୁଁ ଦେଖିଲି ଏଚ ଏନ୍ ଏମ୍ ବ୍ରାଣ୍ଡ ସେଇଟା ଗୋଟେ ବହୁତ ବଡ଼ ବ୍ରାଣ୍ଡ କପଡ଼ାର ସେହି ବ୍ରାଣ୍ଡର ଗୋଟେ ଜିନ୍ସ ଯେଉଁଟାକି ମୁଁ ସେଇ ଏଚ ଏନ୍ ଏମ୍ ଦୋକାନରୁ ଦେଖିଲି ସେଇଟା ଚାରି ହଜାର ଟଙ୍କା ଥିଲା କିନ୍ତୁ ସେଇ ପ୍ଲୁଟନ୍ ମଲରେ ସେଟା ଅଫର୍ ପାଇଁ ହଜାରେ ଟଙ୍କା ଥିଲା ତ ମତେ ଲାଗୁଥିଲା ମୁଁ ଆଣିଆସିବି ତା'ପରେ ମୁଁ ଭାବିଲି କି ନାଇଁ ଏଇଟା ଚାରି ହଜାର ଟଙ୍କାର ଜିନ୍ସ ହଜାର ଟଙ୍କାର ମିଳୁଛି ମାନେ କିଛି ନା କିଛି ଗୋଟେ ଏହାର ମାନେ ଖରାପ ଗୁଣ ଗୋଟେ ଥିବ ସେଥିପାଇଁ ମୁଁ ସେଇଟା ନ ଆଣି ଏଚ୍ ଏନ୍ ଏମ୍ ଦୋକାନକୁ ଯାଇ ସେଠାରେ ସେହି ଜିନ୍ସ ଆଣିଲି ଆଜିକୁ ପାଞ୍ଚ ବର୍ଷ ହେଲା ସେହି ଜିନ୍ସ ମୁଁ ପିନ୍ଧୁଛି କିନ୍ତୁ ସେହି ଚାରି ହଜାର ବାଲା ଜିନ୍ସ କିଛି ହୋଇନାହିଁ